ମୁଁ ଏକ ମଧ୍ୟବିତ୍ତ ପରିବାରରୁ ଆସିଅଛି ମୋର ବାବା ଜଣେ କୃଷକ ଅଟନ୍ତି ଆମେ ଦୁଇ ଭାଈ ନିଜ ଦେହକୁ ନିଜେ ସନ୍ତୁଳିତ ରଖିବା ପାଇଁ ମୁଁ ସକାଳୁ ଉଠି ଦୌଡ଼ିବାକୁ ଓ ବ୍ୟାୟାମ କରିବାକୁ

ମୋତେ ଖାଇବା ବୁଲିବାକୁ ଖେଳିବାକୁ ବହୁତ ଭଲ ଲାଗିଥାଏ